ଆମେ ସମସ୍ତେ ପୃଥିବୀରେ ବାସ କରୁ ଜୀବଜଗତ ପ୍ରାଣୀ ସମସ୍ତେ ପୃଥିବୀ ଏକ ଗ୍ରହ ଯେଉଁଥିରେ ସମସ୍ତେ ବାସ କରିଥାନ୍ତି ଜୀବନ ଧରିବା ସମ୍ଭବ ହୋଇଥାଏ ପୃଥିବୀକୁ ଛାଡ଼ି ଆହୁରି ଆଠଟି ଗ୍ରହ ଅଛି ଯେଉଁଠିକି ଜୀବନ ଧରିବା ଜୀବନଯାପନ ଏପର୍ଯ୍ୟନ୍ତ ହୋଇନାହିଁ ଯାହା ଆମେ ଜାଣିଥିଲୁ କିନ୍ତୁ ବର୍ତ୍ତମାନ ବିଜ୍ଞାନ ଯୁଗରେ ବହୁତ ଉନ୍ନତି କରିସାରିଲାଣି ସାଇନ୍ସ ଆଉ ଟେକ୍ନୋଲୋଜି ଏତେ ଆଗକୁ ଯାଇସାରିଲାଣି ଯେ ଅନ୍ୟ ଗ୍ରହମାନଙ୍କରେ ଜୀବନଯାପନ କରିବାକୁ ଚେଷ୍ଟା କରାଯାଉଛି ସେଇଠି କେମିତି ଜଳ ଉତ୍ପନ୍ନ ହୋଇପାରିବ ବସବାସ କେମିତି ସମ୍ଭବ ହୋଇପାରିବ ଲୋକମାନେ ଯାଇକି ସେଇଠି ବସବାସ କରିପାରିବେ ସେସବୁ ବାବଦରେ ତଦାରଖ କରାଯାଉଛି ଆଉ ଆମର ସାଇନ୍ସ ଆଉ ଟେକ୍ନୋଲୋଜି ଏତେ ଡେଭଲପ୍ କରିସାରିଲାଣି ଯେ ତାହା ଆଉ କିଛି ଦିନ ମଧ୍ୟରେ ସମ୍ଭବ ବି ହୋଇସାରିଲାଣି ଆଉ ଯେତିକି ବାକି ଅଛି ତାହା ମଧ୍ୟ ସମ୍ଭବ ହେବ ଆଉ ଅନ୍ୟ ଗ୍ରହରେ ତ ଭାବୁଛନ୍ତି ମାନେ ନୁହଁ ଯେ କିନ୍ତୁ ଅନ୍ୟ ଗ୍ରହରେ ହଁ ଜୀବନ ଧରିବା ସମ୍ଭବ ହୋଇସାରିଲାଣି କାହିଁକି ନା ସାଇନ୍ସ ଆଉ ଟେକ୍ନୋଲୋଜି ବହୁତ ଆଗକୁ ଯାଉଛି ଆଉ ବୈଜ୍ଞାନିକମାନେ ବି ତାଙ୍କର ଚେଷ୍ଟା ଜାରି ରଖିଛନ୍ତି କେମିତି ଅନ୍ୟ ଗ୍ରହରେ ମଧ୍ୟ ଜୀବନଯାପନ ବସତି ସମ୍ଭବ ହୋଇପାରିବ ସେଥିପାଇଁ ସେମାନେ ତାଙ୍କର ବିଜ୍ଞାନାଗାରରେ ବହୁତ ଗବେଷଣା ମଧ୍ୟ କରୁଛନ୍ତି ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଜାନ ୱାନ୍ ଟୁ ପଠାଯାଇଥିଲା ଆଉ ସବୁ ତଦାରଖ ପରେ ସେଇଠି କେମିତି ବସବାସ କରିହେବ ଆଉ ଜୀବନ ସେଇଠି କେମିତି ରହିହେବ ଜୀବନ ଧରି ସମ୍ଭବ ହେବ ଜଳ ଅଛି କି ନାହିଁ ସବୁ ଜାଣିବା ପାଇଁ ସାଇନ୍ସ୍ ଆଉ ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି ବୈଜ୍ଞାନିକ ମାନେ ବହୁତ ଚେଷ୍ଟା ମଧ୍ୟ କରୁଛନ୍ତି ଆଉ ହଁ ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି ମୁଁ ଭାବୁଛି ଜାଣିଛି ମଧ୍ୟ